ହ୍ୟାଲୋ ସନ ଟ୍ରାଭେଲସ୍ରୁ କହୁଛନ୍ତି ମୋର ଟିକିଏ ତାରିଣୀ ପାଖକୁ ଯିବାର ଥିଲା ତିନିଟା ଚାରିଟା ଜାଗା ଯିବାର ଥିଲା ସାନଘାଗରା ବି ଯିବି ଆଉ ଆମର ଖିଚିଂ ଯିବାର ଅଛି ଆଉ ଆମେ ପାଞ୍ଚ ଜଣ ଯିବାର ଅଛି ବଡ଼ଘାଗରା ଆଉ ସାନଘାଗରା ଆଉ ଆମର ଆଉ ସେଠି ପାଖାପାଖି ଭୀମକୁଣ୍ଡ ଏସବୁ ଯିବାର ଅଛି ଆପଣ ଯଦି କହିବେ ଯଦି ଅର୍ଡ଼ର୍ଟି ରଖିବେ ତା'ହେଲେ ଆମକୁ କହିଲେ ଆମେ ସେ ଅନୁସାରେ ମୁଁ କିନ୍ତୁ ସକାଳ ଛଅଟାରେ ଯିବି ବାହାରି ଯିବାର ବି ବିଡ଼ାନାସୀରୁ ଯିବୁ ବିଡ଼ାନାସୀ ଯିବା ଆଉ ଯଦି କହିବେ ରଖିବାଟା ଆଡ଼୍ରେସ୍ଟା ମୁଁ କହିବି ଆଉ

ଆଡ଼୍ରେସ୍ଟା କହୁଛି ଲେଖନ୍ତୁ ବିଡ଼ାନାସୀ ବିଡ଼ାନାସୀ ଗୋପାଳ ସାହି ଘର ନମ୍ବର୍ ହେଲା ଇଲେଭେନ୍ ଆଉ ତା'ପରେ ଫୋନ୍ ନମ୍ବର୍ଟା ମୁଁ କହିବି ଆଉ ଏଇ ନମ୍ବର୍ରେ ମୋତେ ଜଣାଇବେ ମୁଁ କହିବି ଆଉ କେତେବେଳେ ଆସିବେ ଠିକ୍ ଛଅଟାରେ ଆସିବେ କିନ୍ତୁ ନ'ହେଲେ ଏତେ ଜାଗା ଯିବା ତ ତ ଡେରି ହେବ ଫେରେ ଫେରିବା ଯାହା ହେଲେ ରାତିକି ଫେରା ହେବ ତେଣୁ କରି ସେଇ ଅନୁସାରେ ଶୀଘ୍ର ଆସିଲେ ଶୀଘ୍ର ଯାଇକି